ଆମ ସଂସ୍କୃତିରେ ପରିବାରରେ ସମସ୍ତେ ଏକ ମନୋବୃତ୍ତି ନେଇକି ଆମେ ଚଳୁ ଆମେ ନାରୀ ପୁରୁଷର ଭେଦଭାବ ନାହିଁ ତେଣୁ ଆମେ ଯେହେତୁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛୁ ଶିକ୍ଷିତ ତେଣୁ ଆମେ ସମସ୍ତେ ସମସ୍ତଙ୍କ ଉପରେ ଗୁରୁତ୍ତ୍ୱ ପ୍ରଦାନ କରୁ ତେଣୁ ପରିବାରର ପ୍ରାଥମିକତା ହେଉଛି ଐକ ମନୋବୃତ୍ତି ଏବଂ ସମସ୍ତେ ମିଳିମିଶି କାମ କରିବା ଏବଂ ଆମ ସଂସ୍କୃତି ହେଉଛି ସମସ୍ତଙ୍କୁ ସମ୍ମାନ ଦେବା ସମ୍ମାନ ଦେବା ସହିତ ଭଦ୍ର ବ୍ୟବହାର କରିବା ସମସ୍ତଙ୍କ ଆଦେଶ ମାନିବା ଏବଂ ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପରିବାରଟି କେମିତି ସୁରୁଖୁରୁରେ ଚଳିବ ତେଣୁ ଆମ ସଂସ୍କୃତି ଆମକୁ ଯେଉଁ ଶିକ୍ଷା ଦେଇଛି ଆମେ ପରିବାରର ମୁଖ୍ୟଙ୍କ ନିଷ୍ପତ୍ତି ନେଇ ଆମେ ପ୍ରତ୍ୟକ କାର୍ଯ୍ୟ ଘରେ କରିଥାଉ